ଆଜ୍ଞା ହଁ କୃଷକମାନେ କିପରି ସୁନିଶ୍ଚିନ୍ତ କରିପାରିବେ ମାନେ ଆମେମାନେ କେମିତି ସୁନିଶ୍ଚିନ୍ତ କରିପାରିବୁ କି ପଶୁ ପକ୍ଷୀମାନଙ୍କଠୁ ପଶୁପକ୍ଷୀମାନଙ୍କଠୁ ପଶୁପକ୍ଷୀମାନଙ୍କୁ ସୁସ୍ଥ ମାନେ କ'ଣ ରୋଗ ଗୁଡ଼ାକ ମନୁଷ୍ୟଙ୍କୁ ପ୍ରଭାବିତ ହଉନି ପଶୁ ପଶୁପକ୍ଷୀଙ୍କଠୁ ମନୁଷ୍ୟକୁ କୌଣସି ରୋଗ ପ୍ରଭାବିତ ହଉ ନାହିଁ ଏଇଟାକୁ ଆମେ କେମିତି ସୁନିଶ୍ଚିନ୍ତ କରିପାରିବା ଯେମିତିକି ଆମେ ନିୟମିତ ଗଭର୍ଣ୍ଣମେଣ୍ଟ୍ ତରଫରୁ ତ ବହୁତ ସୁବିଧା ହେଇଗଲାଣି ଆମେ ଆମର ନର୍ମାଲ ଗାଁକୁ ଆମର ଭ୍ୟାକ୍ସିନ୍ ସୁବିଧା ଆସୁଛି ଟୀକାକରଣ ନିୟମିତ ଟୀକାକରଣ ହେଉଛି ଆଂଥ୍ରାକ୍ସ ଯେମିତିକି ଗୋଟେ ଆଂଥ୍ରାକ୍ସ ଗୋଟେ ରୋଗ ଯାହାକି ଆଂଥ୍ରାକ୍ସ ପ୍ଲେଗ ହଉ ଏଇଭଳି ବିଭିନ୍ନ ପ୍ରକାର ରୋଗ ଅଛି ଯାହାକି ପ୍ରାଣୀମାନଙ୍କଠୁ କ'ଣ ପଶୁପକ୍ଷୀମାନଙ୍କଠୁ ମନୁଷ୍ୟକୁ ଆଉ କ'ଣ ସଂକ୍ରାମିତ କରିଥାଏ ଆଂଥ୍ରାକ୍ସ ପ୍ଲେଗ ଏଗୁଡ଼ାକ ସବୁ ଆଂଥ୍ରାକ୍ସ ସ୍ପେଶାଲ ଆଂଥ୍ରାକ୍ସ ଗୋଟେ ରୋଗ କି ଯାହାକି କେବଳ ଗାଈ ଗୋରୁ କେବଳ ହିଁ ଗାଈ ଗୋରୁମାନଙ୍କଠୁ ମନୁଷ୍ୟଙ୍କଠୁ ମାନେ ମନୁଷ୍ୟକୁ ଆସିଥାଏ ଆନ୍ତ୍ରକ୍ସ ଏମିତି ଗୋଟେ ରୋଗ କି ଯାହାକି ଗାଈମାନଙ୍କ ଗାଈ ଗୋରୁମାନଙ୍କଠୁ ମନୁଷ୍ୟକୁ ଆସିଥାଏ ଆଉ ପ୍ଲେଗ ତ ପ୍ଲେଗ ନର୍ମାଲ ମୂଷା ଠୁ ଆସିଥାଏ ଆଉ ବାକି ଆମେ ନିୟମିତ ଟୀକାକରଣ କରିବା ଆଉ କ'ଣ ଗାଈମାନଙ୍କ ମାନେ କ'ଣ ପଶୁପକ୍ଷୀମାନଙ୍କୁ ଚିକିତ୍ସା କଲେ କୌଣସି ବି ରୋଗରେ ପଶୁପକ୍ଷୀମାନେ ପୀଡ଼ିତ ହେବେନି କି ଆମକୁ ମଧ୍ୟ ରୋଗ ହବନି କିନ୍ତୁ ନର୍ମାଲ ଆମେମାନେ କ'ଣ ପଶୁପକ୍ଷୀମାନଙ୍କଠୁ ମନୁଷ୍ୟକୁ ରୋଗ ପ୍ରଭାବିତ କରୁଛୁ ବୋଲି ହଁ ଏଇଟା ପ୍ରଭାବିତ କରୁଛି କିନ୍ତୁ ଆମେ ଡକ୍ଟରକୁ ଡାକି ଚେକଅପ୍ କରାଇଲେ ଆମେ ଜାଣିପାରିବା କି ଆମ ପଶୁପକ୍ଷୀ ମାନେ ସୁସ୍ଥ ଅଛନ୍ତି କି ନାହିଁ ତାଙ୍କଠୁ ମନୁଷ୍ୟ ପ୍ରଭାବିତ ହେଉଛି କି ନାହିଁ ଏଇସବୁ କରିପାରିବା